ପଚାଶ ହଜାର ଅଶୀ ହଜାର ଲକ୍ଷେ କୋଡ଼ିଏ ହଜାର ତିନି ଲକ୍ଷ ପାଞ୍ଚ ଲକ୍ଷ ପଚାଶ ହଜାର ସାତ ଲକ୍ଷ ସାତ ଲକ୍ଷ ପଇଁତିରିଶ ହଜାର ଆଠ ଲକ୍ଷ ନଅ ଲକ୍ଷ ପଚାଶ ହଜାର